ୟୁଟୁବ୍ ଚ୍ୟାନେଲ୍ ଦେଖେ ୟୁଟୁବ୍ ଚ୍ୟାନେଲ୍ରେ ମୁଁ ସୁନାଝିଅ ତାରାତାରିଣୀ ମଙ୍ଗୁଳା କନ୍ୟା ସିନ୍ଦୂର ବିନ୍ଦୁ ଝିଲ୍ଲି ଏଗୁଡ଼ାକ ଦେଖେ ମୋତେ ସୁନାଝିଅର ସେ ଝିଅଟାକୁ ବହୁତ୍ ଭଲ ଲାଗେ କାହିଁକିନା ସେ ବହୁତ୍ ଭଲ ଆକ୍ଟିଙ୍ଗ କରେ ତା' କଥାବାର୍ତ୍ତା ତା' ଚାଲିଚଳନ ତା' ଲଭ୍ ସିନ୍ ମୋତେ ସବୁ ଭଲ ଲାଗେ ଆଉ ଝିଲିର ବି ସିନ୍ ଗୁଡ଼ାକ ମୋତେ ବହୁତ୍ ଭଲ ଲାଗେ କାହିଁକିନା ତାଙ୍କ ଲଭ୍ ଆଉ ମିସ୍ଅଣ୍ଡର୍ଷ୍ଟାଣ୍ଡିଙ୍ଗ ସବୁବେଳେ ତାଙ୍କର ଠିକ୍ ଥାଏ ଆଉ ସେମାନଙ୍କର ଭଲପାଇବା ବି ବହୁତ୍ ଭଲଥାଏ ଆଉ ମୁଁ ହିନ୍ଦୀର ବି ଗୋଟିଏ ସିରିଏଲ୍ ଦେଖେ ୟେ ରିସ୍ତା କ୍ୟା କେହେଲାତା ହେ ସେ ହିରୋ ହିରୋଇନ୍ ଦୁଇଜଣଯାକ ତାଙ୍କର ବହୁତ୍ ଆକ୍ଟିଂ ବହୁତ୍ ଭଲଲାଗେ ତାପରେ ହିରୋ ଦେଖିବାକୁ ବି ବହୁତ୍ ସୁନ୍ଦର ଥାଏ ହିରୋଇନ୍ ବି ଦେଖିବାକୁ ବହୁତ୍ ସୁନ୍ଦର୍ ଆଉ ତାଙ୍କ ବୁଝାମଣା ବି ବହୁତ୍ ଭଲ ଲାଗେ ତାଙ୍କ ଆକ୍ଟିଂ ବି ବହୁତ୍ ଭଲଲାଗେ